ବିଭିନ୍ନ ଫଟୋଗ୍ରାଫି ପ୍ରଦର୍ଶନି ଗ୍ୟାଲେରୀ ଗୁଡ଼ିକ ମାନଙ୍କରେ ଯେନ୍କି ଫଟୋଗ୍ରାଫର୍ମାନେ ଯାଇଥିସନ୍ ସେନର୍ ଫଟୋମାନେ ଘିଚିକିରି ଆଣିଥିସନ୍ ସେମାନେ ବିଭିନ୍ନ ପ୍ରକାର କ୍ୟାମେରାମାନେ ବ୍ୟବହାର କରୁସନ୍ ସେ ଫଟୋମାନେ ପ୍ରଦର୍ଶନ କରାଇଥିସି ଯାର୍ ଫଳରେ କି ଆମର୍ ସାଧାରଣ ଲୋକ ମାନେ କିଛି ଶିଖିପାରଛନ୍ ସେମାନେ ଆସିକି ଦେଖୁସନ୍ ଯେ ଅଲଗା ଅଲଗା ଜାଗାରେ କାଣା କାଣା ହେଇପାରୁିଛି ବାହାର ଇଲାକାରାର ସେମାନେ ଜିନିଷ୍ ମାନେ ଜାନି ପାର୍ସନ୍ ଆଉ ଏଇସବୁ ଜିନିଷ୍ ମେ କରିପାରିସନ୍ ତାହାରି ଯିଏ ଫଟୋଗ୍ରାଫି ପ୍ରଦର୍ଶନ ସେନ ଫଟୋଗ୍ରାଫର୍ମାନଙ୍କୁ ଯେ ଯେନ୍ ମାନେ ଫଟୋ ଉତ୍ସାହିତ କରିଆସି ସେମାନେ ଉତ୍ସାହିତସନ୍ ଆମର୍ ଏଇଟା ଦେବାର୍ ଲାଗି ଆଉ ଶଙ୍କର ଟ୍ୟାଲେଣ୍ଟ୍ ବର୍ଷୀ ସବେ ଗୋଟେ ମିଳିମିଶିକିରି ଗୋଟେ ଭଲ୍ ଗ୍ୟାଲେରୀମାନଙ୍କ ପ୍ରଦର୍ଶନୀଟେ ହେସି